ପନ୍ଦର ହଜାର ଛଅ ଶହ ସତୁରୀ କୋଡ଼ିଏ ହଜାର ଆଠ ଶହ ନବେ ପଚାଶ ହଜାର ନଅ ଶହ ପଚାଶ ତେର ହଜାର ଦୁଇ ଶହ ସତୁର ଦଶ ହଜାର ପାଞ୍ଚ ଶହ ସତୁରୀ